ଭୁବନେଶ୍ୱରରେ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ନିଯୁକ୍ତି ବିଭିନ୍ନ ପ୍ରକାରର ଶିକ୍ଷା ଅନୁଷ୍ଠାନ ତିଆରି ହୋଇଛି ଯେଉଁଥିରେକି ପିଲାମାନେ ପାଠ ପଢ଼ିକି ନିଜର ଦକ୍ଷତାକୁ ଉନ୍ନତି କରି ପାରିବେ ଗଭର୍ଣ୍ଣମେଣ୍ଟ ତରଫରୁ ବା ସରକାର ପିଲାମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ସରକାରୀ ବିଦ୍ୟାଳୟମାନ ତିଆରି କରିଚନ୍ତି ଯେଉଁଥିରେ ପିଲାମାନେ ସୁବିଧା ସୁଯୋଗର ସହିତ ପାଠ ପଢ଼ିକି ନିଜର ଦକ୍ଷତାକୁ ଆଗକୁ ନେଇ ପାରିବେ ଯେମିତିକି ବିଭିନ୍ନ ପ୍ରକାରର ଆଇଟିଆଇ ସେଣ୍ଟର ଟ୍ରେନିଙ୍ଗ୍ ସେଣ୍ଟର ଅଛି ଯେଉଁଥିରେକି ପିଲାମାନେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗର ସହିତ ପାଠ ପଢ଼ି ପାରିବେ ଯାହାଦ୍ୱାରାକି ପିଲାମାନଙ୍କର ନିଜର କ୍ୟାରିଅରକୁ ଉନ୍ନତି ବି କରି ପାରିବେ ନିଜକୁ ସମାଜରେ ଏ ଆଗକୁ ନେଇ ପାରିବେ